ହ୍ୟାଲୋ ହ୍ୟାଲୋ ଆଉ ପୁଅ ମୁଁ ଯେଉଁ ତୁମ ମୋବାଇଲ ଦୋକାନରୁ ଯେଉଁ ମୋବାଇଲଟା ଆଣିଥିଲି ଆଉ ସେ'ଟା ଖରାପ ପଡ଼ିଲା ମୁଁ ଭୁବନରୁ ଆଣିଥିଲି ଆଠ ଦଶ ଦିନ ପୂର୍ବରୁ ଆଣିକି ଦେଇଥିଲି ଏ'ଟା ତ ଭଲ ଶୁଭୁ ନାହିଁ ତା'ପରେ ଚାର୍ଜ ରଖୁନାହିଁ ଆଉ କିଛି ଭଲ ଯେଉଁ କଥା ଶୁଭୁନାହିଁ କିଛି ନା ଆଉ କ'ଣ ଖରାପ ପଡ଼ିଛି ମୋବାଇଲଟା ନାହିଁ ନାହିଁ ମୁଁ ତ ଏକୁଟିଆ ମଣିଷ ଆମ ଘରେ ତ କେହି ନାହାଁନ୍ତି ମୁଁ କେଉଁଠି ପକାଇନାହିଁ କିଛି ନାହିଁ ହେଉ ତା' ହେଲେ ମୁଁ କାଲି ସନ୍ଧ୍ୟା ବେଳକୁ ନ ହେଲେ ମୋବାଇଲଟାକୁ ନେଇ କି ଯିବି ଦେଖିବେ ତା' ହେଲେ ଆଉ ତା' ବଦଳରେ ଆଉ ଗୋଟିଏ ନୁଆ ମୋବାଇଲଟିଏ ନହେଲେ ଦେବେ ଦେଖିକି ଯଦି ଏ'ଟା ଖରାପ ପଡ଼ିବ ରଖିଦେଇକି ଆଉ ଗୋଟିଏ ନୁଆଟିଏ ଦେବେ ଆଉ ମୁଁ ଏତେ ଟଙ୍କା ଦେଇ କି ମୋବାଇଲଟା ଆଣିଛି ଆଠ ଦଶ ଦିନ ଭିତରେ ଖରାପ ହୋଇଯିବ ସେ'ଟା ମୁଁ କେମିତି ରଖିବି ହେଉ ଠିକ୍ ହେଉ ହେଉ ଠିକ୍ ଅଛି ତା'ହେଲେ କାଲି ମୁଁ ନେଇ କି ଯିବି ସନ୍ଧ୍ୟା ବେଳକୁ ଆଉ ହେଉ ରଖୁଛି